ହଁ ଆମେ ପଶୁ ପାଳନ କରୁ ପଶୁ ପାଳନ ହେଉଛି ଆମର ସ୍ଥାୟୀ ଆମେ କୃଷି ଆମ ଜୀବିକା ଆମେ ସେଥିରେ ବଞ୍ଚୁ ଆଉ ସେମାନଙ୍କୁ ଆମେ ପାଳନ କରୁ କ'ଣ ଗାଈ ଛେଳି କୁକୁଡ଼ା କୁକୁର ସବୁ ରଖୁ କୁକୁଡ଼ାଙ୍କୁ ଆମେ ବିକ୍ରି କରୁ ଗାଈ କି ଗାଈ କ୍ଷୀରରୁ ଆମେ ବିକ୍ରି କରୁ ଆଉ ସେଥିରେ ଆମର ଗାଈ କ୍ଷୀର କରୁ ଗାଈକ୍ଷୀର କରିକି ତାଙ୍କୁ ଆମେ ଗୋଟେ ସଂସ୍ଥାରେ ଦେଉ ସେ ସଂସ୍ଥାରେ ବହୁତ ଲୋକ ବଞ୍ଚିଛନ୍ତି ସେ ସଂସ୍ଥା କରିକି କାରଣ ଆମେ ଯେଉଁ ସଂସ୍ଥାଟି କରିଛୁ ସେଥିରେ ଆମେ ନେଇକି କ୍ଷୀର ତାଙ୍କୁ ନେଇକି ଦେଲେ ସେମାନେ ବିକ୍ରି କରିକି ଆମକୁ ଦିଅନ୍ତି ଆମେ ସେଥିରେ ଉପକୃତ ହେଉ ଆଉ ଛେଳି ଯେଉଁ ରଖିଛୁ ଛେଳିଙ୍କୁ ବି ସେମିତି ଆମେ ପୋଷିକି ରଖିଛୁ ସେଥିରେ ବି ଲୋକ ନେଇକି ଆଙ୍କୁ ବିକ୍ରି କରିକି ଆଣିକି ପଇସା ଦିଅନ୍ତି ସେଥିରେ ବି ଆମେ ଉପକୃତ ଆମର ଜୀବନ ଜୀବିକା ହେଉଛି ଆମେ ସେଇଥିରୁ ବଞ୍ଚୁ ସେଇ ଗାଈ କ୍ଷୀରରୁ ଆଉ ଛେଳିକୁ ବିକ୍ରି କରିକି ଆଉ ଦୁଗ୍ଧକୁ ଦେଉ ସେମାନେ ନେଇକି ବିକ୍ରି କରିକି ଆଣିକି ଆମକୁ ଦିଅନ୍ତି ସେଥିରେ ଆମେ ଛେନା ବି କରୁ ଛେନା କରିକି ବି ବିକ୍ରି କରୁ ଦହି ବି କରିକି ବିକ୍ରି କରୁ ଘିଅ ବି କରିକି ଆମେ ସେଥିରେ ବିକ୍ରି କରୁ ଆମେ ଗାଈରୁ ବହୁତ ଉପକୃତ ପାଉ ସେଥିରୁ ଆମେ ଜୀବନ ଜୀବିକା ବଞ୍ଚିଛୁ ଆଉ ଛେଳିରୁ ବି ବଞ୍ଚିଛୁ ଆଉ କୁକୁରଙ୍କୁ ଆମେ ସ୍ୱତନ୍ତ୍ର ଘର ପାଇଁ ରଖିଛୁ ଘରେ ଆମର ସିଏ ମଣିଷ ପରି ଆମ ସାଙ୍ଗରେ ମିଶିକି ରହିଛି ଆମେ ତାଙ୍କ ସାଙ୍ଗରେ କୁକରକୁ ବିନା ଆମେ ଚଳି ପାରୁନି ସିଏ ସିଏ ଆମର ଜୀବନ ଭଳିଆ ହେଇକି ରହିଛି କୁକୁଡ଼ା ବି ରଖିଛୁ କୁକୁଡ଼ କୁକୁଡ଼ା ରଖିଛୁ ବତକ ରଖିଛୁ ଯେତେବେଳେ କି ସେଥିରେ ଆମେ ବି ବର୍ଷକୁ କିଛି ବିକ୍ରି କରିକି ଆମେ ସେଥିରେ ଉପକୃତ ହେଉ

ଆଉ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଅଞ୍ଚଳରେ ଆମେ ଅଛୁ ତଥାବି ଆମେ ଦୁଇଶହ ତିନିଶହ ଲୋକ ଆମେ ସେଥିରେ ବଞ୍ଚିଛୁ ସମସ୍ତେ ଏକାଠି ହେଇକି ଗୋଟେ ଯାଗାରେ ଆମେ କ୍ଷୀର ଫିର ଦେଇକି ସେଥିରୁ ବିକିରି କରିକି ସେଥିରୁ ଆମେ ଲାଭବାନ ହେଉଛୁ